ଆମେ ନୃସିଂହନାଥ୍ ଯାଇଥିଲୁଁ ଆଉ ସେନୁ ବହୁତ୍ ପାହାଡ଼୍ ପର୍ବତ୍ ଅଛେ ଆଉ ଆମ୍କୁ ଦେଖ୍ଲେ ବହୁତ୍ ଲାଗ୍ସି ସେନୁ ମନ୍ଦିର୍ ବି ଅଛେ ଆଉ ଆମେ ବୁଲ୍ସୁଁ ବହୁତ୍ ବଢ଼ିଆ ଲାଗ୍ସି ହରିଶଙ୍କର୍ ବି ଯାଇଥିଲୁଁ ପଦଯାତ୍ରା କରି ଆଉ ସେନ ବି ଆମ୍କୁ ବହୁତ୍ ଭଲ୍ ଲାଗ୍ସି ସେନୁ ଝରଣା ଅଛେ ଗାଧ୍ସୁଁ ଆଉ ମନ୍ଦିର୍ ଭି ଅଛେ ମନ୍ଦିର୍ ଭିତର୍କେ ଯାଇ କରି ପୂଜାପାଠ୍ କରି କରି ବହୁତ୍ ବଢ଼ିଆ ଲାଗ୍ସି ବୁଲା ବୁଲି କର୍ସୁଁ ସେନୁ ଖାଏବା ପିଇବାର୍ ବି ସୁବିଧା ଅଛେ ଆଉ ସେନୁ ଖାଏସୁଁ ଖାଏସୁଁ ବି ଆଉ ଭୋଗ ଭୁଗା ବି ଦେସନ୍ ଆଉ ଯେତେବେଲେ ନୃସିଂହନାଥ୍ରେ ସବୁ ଆଡ଼େ ପାହାଡ଼୍ ବୁଲ୍ସୁଁ ସବୁ ଆଡ଼େ ପାହାଡ଼୍ ଅଛେ ପାହାଡ଼୍ ପର୍ବତ୍ ଆଉ ସେନୁ ବହୁତ୍ ବଢ଼ିଆ ଲାଗ୍ସି ସାଙ୍ଗ୍ ସାଥି ସାଙ୍ଗେ ଯାଇ କରି ବୁଲ୍ବାର୍ ଲାଗି ବହୁତ୍ ବଢ଼ିଆ ଲାଗ୍ସି ଆଉ ସେନୁ ଆମେ ବୁଲ୍ସୁଁ ସବୁ ଆଡ଼େ ଦେଖ୍ସୁଁ ଆଉ ସେନୁ ସବୁ ପ୍ରକାର୍ର ଜିନିଷ୍ ପତ୍ର ବି ଅଛେ ଆଉ ସେନୁ କିଣା ବିକା ବି କର୍ସୁଁ ଖାଏସୁଁ ବୁଲ୍ସୁଁ ସାଙ୍ଗ ସାଥି ସାଙ୍ଗେ ବୁଲାବୁଲି କର୍ବା ଲାଗି ବହୁତ୍ ବଢ଼ିଆ ଲାଗ୍ସି ଆଉ ଯେତେବେଲେ ସଖାଲୁ ଯାଏସୁଁ ସନ୍ଧ୍ୟା ଯେତେବେଲେ ହେସି କି ନାଇଁ ସେନୁ ସୂର୍ଯ୍ୟ ଅସ୍ତ ହଉଥିସି ଆଉ ଦେଖ୍ବା ଲାଗି ନୃସିଂହନାଥ୍ରେ ବହୁତ୍ ବଢ଼ିଆ ଲାଗ୍ସି ବହୁତ୍ ଖୁସ୍ ଲାଗ୍ସି ଆଉ ସେନୁ ସବୁ ସାଙ୍ଗ୍ମାନେ ମିଶି କରି ପୁରା ସବୁ ଏନ୍ଜୟ କର୍ସୁଁ ଆଉ ଭଲ୍ ଲାଗ୍ସି ଆଉ ଆଏସୁଁ